ନୂଆ ବାଇକ୍ ଚାଲକ ମାନେ ବହୁତ ଗୁଡ଼ାଏ ଭୁଲ କରୁଛନ୍ତି ଯାହା କହୁଛନ୍ତି ଆମେ ନ୍ୟୁ ଜେନେରେସନ୍ ଦେଖନ୍ତୁ ଆଗକାଳରେ କ'ଣ ହେଉଥିଲା ଯେତେବେଳେ ଆମ ଯୁଗ ଥିଲା ଆମ ଯୁଗରେ ଆମେ ଅଠର ବର୍ଷ ନ ହେଲେ ବାଇକ୍ ଚଳାଇ ପାରୁନଥିଲୁ ଆଉ ଗାଁରେ ମାତ୍ର ଦୁଇଟା ତିନିଟା ବାଇକ୍ ଥିଲା ତ ଆମେ ଗୋଟେ ସେ ବାଇକ୍କୁ ଇଏ କରି ରଖୁଥିଲୁ ବଟ୍ ଏବେ ଜେନେରେସନ୍ରେ ଏବେ ବର୍ତ୍ତମାନ କାଳରେ ସମସ୍ତଙ୍କ ଘରେ ଘରେ ବାଇକ୍ ସମସ୍ତଙ୍କ ଘରେ ଘରେ ବାଇକ୍ ତ ପିଲାମାନେ ବିନା ଅଠର ବର୍ଷରେ ବିନା ଡ୍ରାଇଭିଂ ଲାଇସେନ୍ସରେ ଏମାନେ ଗାଡ଼ି ଚଲାଉଛନ୍ତି ତାଙ୍କେ ବହୁତ ଗୁଡ଼ାଏ ଭୁଲ କରୁଛନ୍ତି ଭୁଲ ଗୁଡ଼ା ହେଉଛି ସାନ ପିଲାମାନେ ଗାଡ଼ି ଦେଖ ମିନିମମ୍ ଶହେ କୋଡ଼ିଏରୁ ଚାଳିଶ ଉପରେ ଚଲାଉଚନ୍ତି ତାଙ୍କ ସେଟା ଭୁଲ ତା'ପରେ କେଉଁଠି କେଉଁ ସାଇଡ଼୍ରେ ଗଲେ ତାଙ୍କେ ଇଣ୍ଡିକେଟର୍ ମାରିବେ ସେଟା ଜାଣିନାହାନ୍ତି ସେଟା ତାଙ୍କର ଭୁଲ ରାସ୍ତାରେ ଇକୁଲ ଯେଉଁଠି ଅଛି ସେ ଜାଗାରେ ଗାଡ଼ି ସ୍ଲୋ ଚଲାଇବା ଯେଉଁଠି ହମ୍ପସ ସେଇଠି ସେମାନେ ସେଇଟା କରୁନାହାନ୍ତି ସେଇଟା ସେମାନେ ଗାଡ଼ି ଶହେ ଅଶେ ଶହେ କୋଡ଼ିଏ ଶହେ ତିରିଶ ଚଲାଉଛନ୍ତି ସେଇଟା ତାଙ୍କର ଭୁଲ ତ ମୋ ହିସାବରେ ଏହା ପାଇଁ କିଛି କଡ଼ା କଡ଼ି ନିୟମ ହେଉଛି ଯିଏ ବିି ବିନା ଅଠର ବର୍ଷ ବିନା ଲାଇସେନ୍ସରେ ଗାଡ଼ି ଚଲାଉଛି ତାଙ୍କ ପାଇଁ ଅଲଗା କିଛି ନିୟମ କରାଯାଉ ତାଙ୍କ ଦଣ୍ଡନୀୟ ଦଣ୍ଡ ଦିଆଯାଉ ଏହା କଲେ ତାଙ୍କ ବାପା ମାଆଙ୍କୁ ଦଣ୍ଡ ଦିଆଯାଉ ତାଙ୍କ ବାପା ମାଆଙ୍କୁ ଦଣ୍ଡ ଦିଆ ତାଙ୍କେ ତ ଭାବିବେ ଦଣ୍ଡ ବାପାକୁ ମିଳିଛି ମା'କୁ ମିଳିଛି ଫାଇନ୍ ପଡ଼ିଛିି ବାପା ଦେଇ ତ ସେ ତାଙ୍କୁ କିଛି ଲାଗିବ ନହିଁ ଦଣ୍ଡ ତାଙ୍କୁ ହିଁ ଦିଆଯାଉ ତାଙ୍କୁ ହିଁ ଦେଲେ ତାଙ୍କେ ବୁଝିପାରିବେ ଓ ତାଙ୍କେ ଚେଞ୍ଜ କିଛି କରିପାରିବେ